ହଁ ଆମେ ଜିନ୍ ଜୀବ୍ ଜନ୍ତୁ ପୋଶିଚୁଁ କୁକୁଡ଼ା ସେଥି୍ ତା ମାନେ ମୋଡ଼ି ମୁଣ୍ଡା ଲାଗିଯାଉଚେଁ ବୋଲେ ୟାହାଦେ ଡକ୍ଟର୍ ଆସିକିରି ଇଞ୍ଜେକ୍ସନ୍ ପାତି ଦେଇଦଉଛନ୍ ତ ସେଇଟା ଆମେ ତାହେନେ ସେଥିରେ ଭଲ୍ ବି ହଉଛନ୍ ନାଇଁ ବି ଭଲ୍ ହେବାର୍ ବେଲେ ଆମର୍ କାଣା ଆଗର୍ ବୁଢ଼ା ମାନେ୍ ତା ଆମ୍କୁ ଚୋଉଳ୍ ରୁ ହଳଦୀ ମେସେଇକିରି ଖୋଇଦଉଥିଲେ ସେ ମଡ଼ି୍ ଟା ବନ୍ଦ୍ ହେଇଯାଉଥିଲା ଆଉ ସେଥିର୍ ଲାଗି୍ ଆମେ ସେଇଟା କେ ଭଲ୍ ବୋଲିକିରି ଭାବୁ ଥିନୁ ଏଇଟା ବୁଢ଼ା ମାନ୍ଙ୍କର କଥା ଶୁଣିକିରି ତ ମୁଁ ୟାହାଦେ ଛୁଆ ମାନଙ୍କୁ ବି ବୁଢ଼ା ମାନେ ଶୁନେଇଥିଲେ ହେଲେ ମୋର୍ ଟିକେ ପେଇ ଦେବ ବଲେ ଭଲ୍ ହେଇଯିବ ବୋଲି ତ ସେଇଟା ବି ଆମେ କରୁଥିଲୁ କିନ୍ତୁ ୟାହାଦେ ସମସ୍ତେ ଡାକ୍ଟର୍ ମାନେ ସବୁ ଇଞ୍ଜେକ୍ସନ୍ ପାତି ଦେଇକିରି ଭଲ୍ କରୁଛନ୍ ବୋଲିକିରି ବିଶ୍ୱାସ୍ ନାଇଁ ହବାର୍ ଆଉ ସେଇଟା ନାଇଁ ବି ଭଲ୍ ହେବାର୍ ବଲେ ଆମେ ସେଇଟା ଚଳେଇଁଚୁ ତାମାନେ ସବୁ କାଣା କର୍ମୁଁ ତା ବୋଲେ ଊଶ କଷା ଆଗର୍ ବୁଢ଼ା ମାନ୍ଙ୍କର କଥାକେ ମାନିକିରି ଆମେ ବୁଢ଼ା ମାନଙ୍କର୍ ଚାଲ୍ରେ ଊଶ କଥା କେ ହେତେ ଆରୁ ଅଭ୍ୟାସ ନାଇଁ କର୍ବାର୍ ଆର୍ ସେ ବୁଢ଼ାଙ୍କର କଥା କେ ନେଇକିରି ଆମେ ସେଇଟା କେ ବ୍ୟବହାର କରୁଛୁଁ